ନାରୀମାନଙ୍କର ସ୍ଵୟଂ ସହାୟକ ଗୋଷ୍ଠୀ ହେବା ଦ୍ୱାରା ତାଙ୍କର ଉନ୍ନତି ହେଉଛି ଉପକାର ହେଉଛି ଯଥା ନାରୀମାନେ ଆଗରୁ କୌଣସି କାମଧନ୍ଦା ନ ପାଇ ସେମାନେ ଖାଲି ରୋଷେଇବାସ ଛାଡ଼ି ଅନ୍ୟ କିଛି କାମ ନ ପାଉଥିଲେ ପାଉନଥିଲେ ତେଣୁ ଘରେ ବସି ରହୁଥିଲେ ବେକାର ବର୍ତ୍ତମାନ ଯେଉଁ ସରକାରଙ୍କ ଦ୍ୱାରା ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିଛନ୍ତି ସେଥିଲାଗି ୟାଙ୍କର ଏକତା ନାରୀମାନଙ୍କର ଏକତା ଦୃଢ଼ ହେଉଛି ପ୍ରତ୍ୟକ ସଂଗଠନର ଏକତା ଏକମନ ରହୁଛି ଯେଉଁ କି ଯାହାକି ସପ୍ତାହରେ କି ମାସରେ ବୈଠକ ହେବା ଦ୍ୱାରା ସେମାନେ ସବୁ ପ୍ରକାର ଆଲୋଚନା ମଧ୍ୟ କରିପାରୁଛନ୍ତି ଏବଂ ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନଙ୍କ ଜୀବିକା ଉପାର୍ଜନ କରିବା ପାଇଁ ଜୀବିକା ମାନେ ଅର୍ଥ ଉପାର୍ଜନ କରିବା ପାଇଁ ଅନେକ ପ୍ରକାର ଜୀବିକା ମଧ୍ୟ ପ୍ରଦାନ କରୁଛନ୍ତି ତଥା ଆମର ବ୍ରଏଲର୍ ବ୍ରଏଲର୍ ଚାଷ କି ଛେଳି ଚାଷ ଏ ଆମର ଏଇ ଯେଉଁ ହ୍ୟାଣ୍ଡିକ୍ରାଫ୍ଟ ସବୁ ଏ ଘାସର ହ୍ୟାଣ୍ଡିକ୍ରାଫ୍ଟ ଟ୍ରେନିଙ୍ଗ ଏ ଗୁଡ଼ାକ ମାଧ୍ୟମରେ ସେମାନେ କାମ ପାଉଛନ୍ତି ଏବଂ ମାନେ ଘରେ ବସି ବସି କାମ କରି ରୋଜଗାରକ୍ଷମ ମଧ୍ୟ ହେଇପାରୁଛନ୍ତି ତେଣୁ ସ୍ୱୟଂ ସହାୟକ ଗୋଷ୍ଠୀ ହେଉଛି ନାରୀମାନଙ୍କ ପାଇଁ ବହୁତ ଉପକୃତ